ଭାରତ ଇତିହାସ ଆମକୁ ଅତୀତର ଅଟ ଅଟଣା ଅଟଣା ବିଷୟରେ ଜ ଜଣାଇଥିଥାଏ ଏହା ଆମେ ଅତୀତର ଅତୀତରେ କେମିତି ଥିଲୁ ତାହା ବିଷୟରେ ଜଣାଇଥାଏ ଏହି ଆଜିର ଦେଶକୁ ନୂତନ ଭାବରେ ଅତିଥ ଅତିଥ ଲିଛି ଲକା ମାନଙ୍କୁ ଅଲଗା ଅଲଗା ପରି ବ୍ର ପ୍ରଦିନ ହେବା ପାଇଁ ଶିକ୍ଷା ଦେଇଥାଏ ଆମେ ଯେତେବେଳେ ଆମ ଭାରତର କିଛି ଲୋକ ଆମ ପାଇଁ ଲ ଲତିଙ୍କି ସ୍ଵାଧୀନ ଦେଇଛନ୍ତି ଏହା ଆମ ପାଇଁ ଗୌରବର କଥା ମହାମ୍ଭ ଗାନ୍ଧୀ ଜବାହାରଲାଲ ନେହରୁ ସୁବାଷ ଚନ୍ଦ୍ର ବୋଷ ଇତ୍ୟାଦି ଏହି ମାନେ ଆମକୁ ଏବଂ ଆମ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁତ କଷ୍ଟ କରିଥିଲେ ଏବଂ ମରି ମରି ମଧ୍ୟ ଯାଇଛନ୍ତି